ଜଣେ ଶିକ୍ଷିତ ଲୋକଙ୍କଠାରୁ ଜଣେ ଅଶିକ୍ଷିତ ବ୍ୟକ୍ତି ବହୁତ ଭିନ୍ନ ଧରଣର ହୋଇଥାଏ ଯଦ୍ଵାରାକି ଶିକ୍ଷିତ ବ୍ୟକ୍ତି ବହୁତ କିଛି ଜାଣିଥାଏ ଦେଶରେ କ'ଣ ହେଉଛି ନ ହେଉଛି କିମ୍ବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ମଧ୍ୟ ବହୁତ କିଛି ସେ କହିପାରେ ଏବଂ ନିଜେ ଅନ୍ୟକୁ ଶିକ୍ଷା ମଧ୍ୟ ଦେଇପାରେ କିନ୍ତୁ ଅଶିକ୍ଷିତ ବ୍ୟକ୍ତି କାହା ଆଗରେ କୌଣସି ଭାଷା ବି ପ୍ରକାଶ କରିପାରି ନଥାଏ ସେଥିପାଇଁ ପ୍ରଥମେ ଶିକ୍ଷିତ ହେବା ନିହାତି ଆବଶ୍ୟକ